ଆମ ପାଖରେ ଅନେକ ଗୁଡ଼ିଏ ହବି ରହିଥାଏ ଯେମିତି ସମସ୍ତଙ୍କ ପାଖରେ ସମାନ ହବି ନଥାଏ ଅଲଗା ଅଲଗା ହବି ଥାଏ ସେହିପରି ଦୌଡ଼ିବା ଗୋଟେ ମଧ୍ୟ ଏକ ବଡ଼ ହବି ତ ସେଥିପାଇଁ ଦୌଡ଼ିବା ପାଇଁ ଯାହା ଦରକାର ସେ ଗୋଟେ ଦୌଡ଼ାଲି ପାଖରେ ଥାଏ ସେଥିପାଇଁ ଯଦି ପ୍ରଥମେ ଆମେ ଦୌଡ଼ିବାକୁ ଚେଷ୍ଟା କରୁଚୁ ତାହେଲେ ଦୌଡ଼ିଲେ କ'ଣ କ'ଣ ଦରକାର କିପରି ଏନର୍ଜି ଦରକାର କିପରି ଷ୍ଟେମିନା ଦରକାର ତାହା ସବୁ ଆମେ ଜାଣିକି ବୁଝିକି ବିଚାରିକି ତାହା କରିବା ଦରକାର ଏବଂ ଏଇ ଯୋଉ ଷ୍ଟେମିନା ଅଛି ସେ ଷ୍ଟେମିନା କିପରି ମିଲିବ ସେଇ କଥାକୁ ଆମେ ପ୍ରଥମେ ଧ୍ୟାନ ଦେବା ଦରକାର ଏବଂ ଗୋଟେ ଦୌଡ଼ାଲି ଗୋଟେ ଦୌଡ଼ାଲିକୁ କିପରି ଏକ୍ସରସାଇଜ୍ କିମ୍ବା ଯୋଗା ଯାହା ପ୍ରାଣାୟମ ଯାହା ଅଛି ଯାହା କରିବା କଥା ସେସବୁ ସିଏ କରିବା ଦରକାର ଏବଂ ଏସବୁ କରି ସାରିବା ପରେ ଯୋଟେ ଭଡ଼ ଦୁଲାରେ ତିଆରି ହୋଇଥାଏ